ଆପଣଙ୍କ ଅଞ୍ଚଳର ବଢ଼ୁଥିବା ପର୍ଯ୍ୟଟନ ଭ୍ରମଣକୁ ପୂରଣ କରିବା ପାଇଁ ପର୍ଯ୍ୟାପ୍ତ ପରିମାଣରେ ସମ୍ବଳ ବଳ ହୋଟେଲ ହୋଟେଲ ହୋଟେଲ ଉପରେ ହୋଟେଲ ଉପରେ ପୂରଣ କରିବା ପାଇଁ ଭିତ୍ତିଭୂମି ଅଛି କି ପର୍ଯ୍ୟଟଟନକୁ ଆକର୍ଷଣ କରା ଆକର୍ଷିତ କରିବା ପାଇଁ କ'ଣ କରା କ'ଣ କରାଯାଇପାରେ ହଁ ଆମର ଏଠି ପର୍ଯ୍ୟଟନ ଆକର୍ଷଣ ଲରେ ଅଛି ଯେମିତିକି ହନୁମାନ ବାଟିକା ଅଛି ବେଦବାସ ମନ୍ଦିର ଅଛି ରାଣୀସାଥି ମନ୍ଦିର ଅଛି ଆହୁରି ଆଇଜି ପାର୍କ ଅଛି ଆହୁରି ସୁନ୍ଦର ଆହୁରି ରାଣୀସାଥି ମନ୍ଦିର ଅଛି ଆହୁରି ସୁନ୍ଦର କରିବା ପାଇଁ ଫୁଲ ଫଳ ଲଗେଇଲେ ଆମର ଦେଇକି ଆମେ ଆକୃଷ୍ଟ କରିପାରିବା ହେଲା